ଓ ଟିି ଭି ଧରିତ୍ରୀ କନକ ଏହିସବୁ ଖବର ଦ୍ୱାରା ଆମେ ଘରେ ବସି ମଧ୍ୟ ଆମେ ଦେଶର କୋଣ କୋଣ ଯେକୌଣସି ଅସୁବିଧା ଆମେ ପାଞ୍ଚ ମିନିଟରେ ଆମେ ପାଖକୁ ପହଞ୍ଚାଇଥାନ୍ତି ଆମ ଦେଶ ଚଢ଼ା ବାହାର ବାହାର ଦେଶ ମାନଙ୍କର ଖରାପ ମଧ୍ୟ ଜାଣିବାକୁ ପଡ଼ିଥାଉ ଏହିସବୁ ନୃତ୍ୟ ମଧ୍ୟରୁ ରାଜନୀତି ବିଷୟରେ ଆଣିବାକୁ ପାଇଥାଉ ବିଦ୍ୟାଳୟ ଡାକ୍ତରଖାନାର ଖବର ପାଇବା ପାଇ ପାଇ ଓ ଓ ଟି ଭି ନ୍ୟୁଜ୍ ନିଜର ଲୋକମାନଙ୍କ ମଧ୍ୟରେ ଏକ ନମ୍ବର କରିବା ପାଇଁ ଆଲୋଚନା ସହ କଥା ମଧ୍ୟ ଦେଇ ଦେଖାଇଥାଏ